ମ୍ୟାଡମ୍ କେତେ ଦିନ ହେଲାଣି ମେଡିକାଲରେ ଅଛି ଆଉ ଜର ପେଟ ବଥା ଛାଡ଼ୁନି କ'ଣ ଗୋଟେ ମେଡିସିନରେ ଲେଖିଦିଲେ ଭଲ ହୁଅନ୍ତା ଟିକିଏ ଜଲଦି ଶୀଘ୍ର ଆଜି ଦୁଇ ଦିନ ହେଲାଣି ନା ହଉ ଦିଦି ଭଲ ହୋଇଯିବ ତ ମେଡିସିନ ଦେଲେ ଖାଇଲେ ହଉ ହଉ ହଉ ହଉ ଦିଦି ପାଣି ଏବେ ତ ପିଇଛି ଟିକେ ଭଲ ଲାଗୁଛି ହଁ ଦିଦିି ହଁ ଦିଦି ହଁ ହଁ ଦିଦି ହଁ ମିଳୁଛି ଦିଦି ଦଶଟାରେ କ୍ଷୀର ଗ୍ଲାସ ଅଣ୍ଡା ଆଉ ବାରଟା ବେଳେ ଭାତ ଡାଲି ନାଇଁ ପରା ଭଲ ହେଇନି ବୋଲି

ହଁ ଦିଦି ହଁ ଦିଦି ହଁ ଦିଦି ଜର ଛାଡ଼ୁନି ପରା ଭଲ ମେଡ଼ିସିନ୍ୟଟେ ଲେଖିଦେଲେ ଟିକେ ଭଲ ଶୀଘ୍ର ଟିକେ ଯେମିତି ଭଲ ହଁ ଦିଦି ହଁ ଆସିଥିଲା ଦିଦି ଜର

ହଁ ହଉ